ମୁଁ ବିଭିନ୍ନ ପ୍ରକାର ଗଛ ଲଗାଇବାକୁ ଭଲ ପାଏ ଯେମିତି କି ବିଭିନ୍ନ ପ୍ରକାର ଫଳ ଗଛ ଫୁଲ ଗଛ ନଡ଼ିଆ ଗଛ ଆଉ ତା ପରେ ବଜାରକୁ ନୂଆ ନୂଆ ଗଛ ଯେଉଁ ଗୁଡ଼ା ଆସୁଛି ଯେଉଁ ଗୁଡ଼ା ଆମ ଅଞ୍ଚଳରେ ସେ ଗଛ ନାହିଁ ଯେଉଁଟା ନୂଆ ନୂଆ ବଜାରକୁ ଆସୁଛି ବାହାର ଦେଶର ଗଛ ସେହି ଗଛ ଗୁଡ଼ିକୁ ମୁଁ ବହୁତ ଭଲ ପାଏ ଲଗାଇବା ପାଇଁ ଯେଉଁ ଫା ମାନେ ଗଛ ଦୋକାନରୁ ଏହି ଗଛଗୁଡ଼ିକ ମିଳେ ମୁଁ ସାଧାରଣତଃ ସେଠୁ କିଣି ଆଣି ମୁଁ ଏହି ଗଛକୁ ସାଙ୍ଗେ ସାଙ୍ଗେ ଲଗାଇଥାଏ